ଆମ ସୌରମଣ୍ଡଳରେ ଥିବା ସପ୍ତର୍ଷି ମଣ୍ଡଳ ଯାହାକି ଆମକୁ ରାତିରେ ଦେଖାହୋଇଥାଏ ଏହା ଏକ ପ୍ରକାର ପ୍ରଶ୍ନବାଚକ ଚିହ୍ନ ଭଳି ଦେଖାଯାଇଥାଏ ସେୟା ତାହା ମୋତେ ଆକର୍ଷଣ କରିଥାଏ ଆମକୁ ଏବଂ ଏହା ଏକ ସପ୍ତ ଋଷିଙ୍କ ନାମରେ ନାମିତ ହୋଇଛି ତେଣୁ ୟାକୁ ସୁରୁ ସପ୍ତର୍ଷି ମଣ୍ଡଳ କୁହାଯାଏ ଏହା ମୋତେ ଆକର୍ଷଣ କରିଥାଏ